ଓଡ଼ିଶାରେ ଅନକ ଗୁଡ଼ିଏ ସାଂସ୍କୃତିକ ପରମ୍ପରା ଏବଂ ରୀତିନୀତି ସବୁ ରହିଛି ଓଡ଼ିଶାର ଲୋକନୃତ୍ୟ ଓଡ଼ିଶୀ ନାଚ ଅଛି ଓଡ଼ିଶାରେ ଓଡ଼ିଶୀ ନୃତ୍ୟ ମୁଖ୍ୟ ଭୂମିକାର ଗ୍ରହଣ କରିଛି ଓଡ଼ିଶୀ ନାଚ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକଳାପ ହୋଇଥାଏ ସେମିତି ଗୋଟିଏ ଛଉ ନାଚ ପାଲା ଘୋଡ଼ିକି ଏହି ସବୁ ପ୍ରଥାମାନ ଅଛି